ହଁ ସାଙ୍ଗ ଯଉ ରେଷ୍ଟୁରାଣ୍ଟ୍ ଅଛି କେମିତି ଖାନା ଖାନା ଭଲ୍ ଦଉଚି କି ମାନେ ଗୁଟେ ଯେନ୍ତା ମଗାବାର୍ ଅଛେ ଯେ ମିଲ୍ଟେ ଖାନା ଯଦି ଭଲ୍ ଅଛେ ବଏଲେ ମଗାବି ବୁଲୁଛେ ହେଁ ଭଲ୍ ଦଉଛେ ଭଲ୍ ରେଟ୍ ଫେଟ୍ ଠିକ୍ ରହୁଛେ କି ଖେଚ୍ଡ଼ା ଖାନା ଦଉଛେ ଭଲ୍ ଦଉଛେ ତ ହେଁ ବଲେ ମଗଉଚେଁ ସିନେ ଖାନାଟା

ଠିକ୍ ଅଛେ ମଗଉଚେଁ ହେଁ